ଆମ ସରକାର ନବୀନ ପଟ୍ଟନାୟକ ବହୁତ ଦେଶ ପାଇଁ ସାହାଯ୍ୟ କରିଛନ୍ତି ଯେପରିକି କୃଷି କ୍ଷେତ୍ରରେ ହେଉ କିମ୍ବା ଅନ୍ୟ କିଛି ବି କ୍ଷେତ୍ରରେ ହେଉ ବହୁତ ସାହାଯ୍ୟ କରିଛନ୍ତି ଯେପରିକି କୃଷି କ୍ଷେତ୍ରରେ ବହୁତ ସାହାଯ୍ୟ କରିଛନ୍ତି ଯେପରି ଆଖୁ ଧାନ ଗହମ ଏପରି ସବୁର ସୁବିଧା କରି ଅଛନ୍ତି ଯେପରିକି ଫସଲରେ ବହୁତ ଉତ୍ପନ୍ନ ହେଉଛି ତାଙ୍କର ଏଇ ଯୋଗୁଁ ହିଁ ନବୀନ ପଟ୍ଟନାୟକ ଯୋଗୁଁ ବହୁତ ସାହାଯ୍ୟ ହେଉଛି